ବୈଷୟିକ ଜ୍ଞାନ କୌଶଳର ଉନ୍ନତି କରିବାରେ ବହୁତ ମାତ୍ରାରେ ପରିବର୍ତ୍ତନ ଆଣିଛି ମୁଁ ସ୍ମାର୍ଟ ଫୋନରେ ଇଣ୍ଟର୍ନେଟ ବ୍ୟବହାର କରି ସହଜରେ ସବୁ କରିପାରୁଛି ଯେମିତି ଇଣ୍ଟର୍ନେଟ ମାଧ୍ୟମରେ ମୁଁ ଟିକେଟ ବୁକ୍ କରୁଛି ମୁଁ କୁଆଡ଼େ ବୁଲିବାପାଇଁ ଗଲେ ବସ୍ କିମ୍ବା ଟ୍ରେନ କାର୍ ଏସବୁ ଇଣ୍ଟର୍ନେଟରେ ବୁକ୍ କରୁଛି ଆହୁରି ସୁବିଧା ହେଉଛି ଗାଡ଼ି ସେଠାରେ କେତେଟାରେ ପହଞ୍ଚିବ ଜାଣିପାରୁଛି ଏବଂ ହୋଟେଲ ବୁକ୍ କରୁଛି ଆମେ ବାହାରକୁ ଗଲେ ଆପ୍ ମାଧ୍ୟମରେ ହୋଟେଲ ବୁକ୍ କରୁଛି ଇଣ୍ଟର୍ନେଟ ମାଧ୍ୟମରେ ବ୍ୟାଙ୍କିଂର ସୁବିଧା ମଧ୍ୟ ପାଉଛି ଯେମିତି ଫୋନପେ ଗୁଗୁଲ୍ପେ ପେଟିଏମ ମାଧ୍ୟମରେ ପଇସା ନେଣ ଦେଣ କରିପାରୁଛି ମୁଁ ଜିନିଷ କିଣିଲା ବେଳେ ଫୋନପେ ମାଧ୍ୟମରେ ପଇସା ଦେଇଥାଏ ଘରେ ଥାଇ ମଧ୍ୟ ଇଣ୍ଟର୍ନେଟ ମାଧ୍ୟମରେ ମୋ' ପାସବୁକ୍ରେ କେତେ ଟଙ୍କା ଅଛି ସେ ସବୁ ଜାଣିପାରୁଛି ଘରେ ଥାଇ ମଧ୍ୟ ଇଣ୍ଟର୍ନେଟ ଆପ୍ ମାଧ୍ୟମରେ ସପିଂ କରିପାରୁଛି ଫିଲ୍ଡ଼କାର୍ଡ଼ ମେଷୋରେ ସବୁପ୍ରକାରର ପୋଷାକ ମଧ୍ୟ ଅଣୁଛି ଏବଂ ଏହି ଆପ୍ ମାଧ୍ୟମରେ ରାସନ ଜିନିଷ ସବୁ ଆଣିଛି ଏବଂ ଭିଡ଼ିଓ କଲ୍ରେ ବାହାରେ ଆମର ପୁଅ ଝିଅମାନଙ୍କୁ ଦେଖିପାରୁଛି କଥା ହୋଇପାରୁଛି ଆଉ ମଧ୍ୟ ସୁଇଜ ମାଧ୍ୟମରେ ଘରେ ଥାଇ ଖାଦ୍ୟ ଘରେ ଆଡ଼ କରୁଛି ଯାହା ଦ୍ଵାରା ଇଣ୍ଟର୍ନେଟ ପାଇଁ ବହୁତ ହୋଇଛି ଖାଇବାପାଇଁ କୁଆଡ଼େ ଯିବାକୁ ପଡ଼ୁନାହିଁ